ସାଧାରଣତଃ ପେପରରେ କଲର୍ କରିବାକୁ ହେଲେ ଆମର କେତେ ଗୁଡ଼ିଏ ପେପର ରହିଥାଏ କ୍ୟାନଭାସ୍ ଚାର୍ଟ ପେପର ୱାଟର କଲର୍ ଚାର୍ଟ ପେପର ତା'ସହିତ ପଟି ବୋଲି ଗୋଟିଏ ଚାର୍ଟ ପେପର ଥାଏ ଯାହା କପଡ଼ାକୁ ନେଇ ସେଥିରେ ଇଠା ମାରି ଖରାରେ ଶୁଖାଯାଏ ତା ଉପରେ ଗୋଟିଏ ପଟି ପକେଇକି ଗୋଟିଏ ପଟିର ଚାର୍ଟ ପେପର ବନାଯାଏ ଏହି ଭିତରୁ ମୁଁ ସାଧାରଣତଃ ପଟିରେ ଚାର୍ଟ ପେପରରେ ୱାଟର କଲର୍ ଚାର୍ଟ ପେପରରେ ରଙ୍ଗ ଦେଇଛି ଆଉ ରଙ୍ଗ ଦେବା ପାଇଁ ମୋତେ କିଛି ସାମଗ୍ରୀର ଆବଶ୍ୟକତା ପଡ଼ିଥିଲା ଯାହାକୁ ମୁଁ ୱାଟର କଲର୍ ନେଇଥିଲି ତା ସହିତ ସ୍କେଚ୍ ପେନ୍ ଖଡ଼ି ତା'ପରେ ପେନସିଲ କଲର୍ ଏହିସବୁର ସାମଗ୍ରୀକୁ ନେଇ ବ୍ୟବହାର କରିଥିଲି